ସ୍ୱାସ୍ଥ୍ୟ ବୀମା ଅଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଅଛି ଘରୋଇ ବୀମା କହିଲେ ଏଲ୍ ଆଇ ସି ଏବଂ ସାଧାରଣତଃ ସେ ମୋ ନାଁ'ରେ ଅଛି ଇଏ ହେଉଛି ଏକ ସୁରକ୍ଷା କବଚ ବୀମା କହିଲେ ଗୋଟେ ସୁରକ୍ଷା କବଚ ନିଜର ସୁରକ୍ଷା ପାଇଁ ସମସ୍ତେ କରନ୍ତି ଏବଂ ହେଲ୍ଥ୍ ଇନ୍ସୁରାନ୍ସ ମଧ୍ୟ ଅଛି ଗୋଟେ ଏବେ ମଧ୍ୟ ନିଜ ହେଲ୍ଥ୍ ପାଇଁ ମଧ୍ୟ କରାଯାଇଛି ଏବଂ ପ୍ରତ୍ୟେକ ଲୋକ ବୀମା କରିବା ଆବଶ୍ୟକ କାହିଁକି ନା ମଣିଷ ମେନ୍ ଲାଇଫ୍ ଇଜ୍ ଲେସ୍ ଦେନ୍ ଏ ୱାଟର୍ ବଲ୍ କେତେବେଳେ କ'ଣ ହେବ ଆମେ କହିପାରିବାନି ତେଣୁକରି ଇଏ ସୁରକ୍ଷା କବଚ ନିଷ୍ପ ରୂପେ ନିଶ୍ଚିନ୍ତ କାମ କରିଥାଏ ଏହା ନିଶ୍ଚିନ୍ତ ବହୁତ ଏହାଦ୍ୱାରା ଉପକୃତ ମଧ୍ୟ ବହୁ ଲୋକ ହୁଅନ୍ତି